ମୋର ଜଣେ ସାଙ୍ଗଟେ ସେ ତା'ର କାନଫୁଲ କିଣିକି ନୂଆ କିଣିକି ଆଣିଲା ଆଉ ମୁଁ ଯେମିତି ଦେଖିଲି ତ କାନଫୁଲଟା ଭାରି ସୁନ୍ଦର ଲାଗୁଥିଲା ତା'ପରେ ତାକୁ ପଚାରିଲି ଯେ କେଉଁଠୁ ଆଣିଲୁ ଆଉ କେଉଁ ଇଏର ତା' ମାନେ କେଉଁ କ୍ୟାରେଟ୍ର ସୁନା ସବୁ ଏମିତି ତାକୁ ପଚାରିଲା ପରେ ସେ କହିଲା ମୋତେ ଭଲ ଲାଗିଲା ଆଉ ମୁଁ ତା'ପରେ ସେ ଦୋକାନକୁ ଗଲି ଆଉ ସେମ୍ ସେହି ଡିଜାଇନ୍ର କାନଫୁଲ ଆଣିଲି ଆଉ ଭଲ ବି ଦାମ ଥିଲା ଆଉ କିଣିଲି ଆଉ ସେହି କାନଫୁଲ ପିନ୍ଧିବା ଦିନ ଠାରୁ ଭଲ ଅଛି ଆଉ ଆଠ ଦଶ ବର୍ଷ ହେଲାଣି ପିନ୍ଧିଲିଣି ସେ କାନଫୁଲ ମୋର କୌଣସି ଅସୁବିଧା ବି ହେଇନି ଆଉ ସେ କାନଫୁଲ ବି ଆଜି ଯାଏଁ କୌଣସି ଛିଣ୍ଡିିନି କି କିଛି ନାହିଁ ଆଉ ମୋ ମୋତେ ଯେମିତି ଲାଗେ ସେ ଏଇଟା ମୋ ପାଇଁ ବହୁତ ଭଲ ଶୁଭ ହେଇଥିଲା ଭଳିଆ ମୋତେ ସେମିତି ଅନୁଭବ ହୁଏ